ହଁ ନୂଆ ବାଇକ୍ ଯେଉଁମାନେ ସପୋଜ୍ ଆଣନ୍ତି ସୋ ରୁମ୍ରୁ ନୂଆ ତ ଆଣିଥାନ୍ତି ନୂଆ ଲାଗୁଥାଏ ସେମାନେ ଚଲାଇବାଟା ସ୍ୱତନ୍ତ୍ର ନିଆରା ଭଳି ତାଙ୍କୁ ଲାଗେ ଆଉ ନୂଆ ବାଇକ୍ ଯେତେବେଳେ ଆଣିଥାନ୍ତି ସିଏ ତ ସ୍ପୀଡ଼ ହିଁ ଚଲାନ୍ତି ବ୍ରେକ୍ ଧରିବା କ୍ଲଚ୍ ଧରିବା ଏକ୍ସିଲେଟେର୍ ମୋଡ଼ିବା ଏଟା ଟିକେ ମଜା ଲାଗେ ଆଉ ଗୋଟିଏ କଥା ଯେଉଁ ବାଇକ୍ ନିଜର ଥିବ ସେ ଏଭଳି ଭାବରେ ସେ ନାହିଁ ଯେଉଁମାନେ ସ୍ପୀଡ଼ରେ ଚଲାନ୍ତି ସେମାନେ ମାଗିଆଣି ଚଲାନ୍ତି ନିଜର ନଥାଏ କାହିଁକି ନା ତାଙ୍କୁ ପର ଗାଡ଼ି ସେ ଭାଙ୍ଗୁ ବା ରହୁ ସେହିମାନଙ୍କ ପାଇଁ ସରକାର ଯଦି ଗୋଟିଏ କଡ଼ା ନିୟମ କିଛି ଗୋଟିଏ ବାହାର କରନ୍ତା ଆମର ତ ସ୍ପୀଡ଼ ଅଟୋମେଟିକ୍ ବାହାରି ଯାଇଛି ଯେ ପଚାଶ ମଧ୍ୟରେ ରହିବ ତା ଆଗକୁ ଗଲେ ଫାଇନ୍ ଲାଗୁଛି କିନ୍ତୁ ନୂଆ ବାଇକ୍ ଉପରେ କଣ ଲାଗୁ କରୁଛି ସେହିଟା ସରକାର ବାହାର କରିବାଟା ନିହାତି ଦରକାର